ମୋ' ପରିବାର ବହୁତ ବଡ଼ ପରିବାରଟିଏ ମୋ'ର ହେଉ କିମ୍ବା ମୋ ବଡ଼ ଭାଇର କି ସାନ ଭଉଣୀର ଜନ୍ମଦିନରେ ସେମାନେ ପ୍ରଥମେ ସକାଳୁ ଉଠନ୍ତି ଓ ଗାଧୋଇ ଠାକୁରଙ୍କ ଦର୍ଶନ କରିଥାନ୍ତି ତା'ପରେ ସେମାନେ ସେମାନଙ୍କୁ ତାଙ୍କ ମନପସନ୍ଦର ଖାଇବା ଘରେ ସମସ୍ତେ ଦେଇଥା'ନ୍ତି ଆଉ ସେମାନେ ବି ସେମାନଙ୍କୁ ବୁଲେଇବାକୁ ବି ବାହାରକୁ ନେଇଯାଇଥା'ନ୍ତି ରାତିରେ ତା'ର ତା'ର ଯାହା ତା'ର ପୂଜା କରାଯାଏ ଓ ତାଙ୍କୁ ବହୁତ ସାରା ଉପହାର ବି ଦିଆଯାଇଥାଏ ଆଉ ଯାହା ବି ରାତିରେ ଖାଇବା ହୋଇଥାଏ ତାକୁ ବି ମଧ୍ୟ ଗାଁରେ ବଣ୍ଟାଯାଇଥାଏ ସମସ୍ତଙ୍କୁ